ଆମ ଗାଁରେ ମହିଳାମାନେ ଲଙ୍କା ମସଲା ଜିରା ଗୁଣ୍ଡକା ପେଷିବା ପାଇଁ ଶିଳକୁ ବ୍ୟବହାର କରିଥାନ୍ତି ଶିଳର ସବୁ ମସଲାକୁ ପେଷି ଥାଆନ୍ତି ସବୁ ମସଲାକୁ ଛଡ଼ାଇ ଆଣିବେ ଆଣିଲା ପରେ ଶିଳରେ ପାଣି ଟିକେ ଦେଇ ପାଣି ଦେଲା ପରେ ମସଲାକୁ ସବୁ ରଖିବେ ରଖିଲା ପରେ ଶିଳ ପୁତାରେ ତାକୁ ବାଟି ବାଟି ତାକୁ ତ ମାନେ ଗୁଣ୍ଡ କରିଥାନ୍ତି ଗୁଣ୍ଡ କଲା ପରେ ତାହାକୁ ମସଲା ଭାବରେ ବ୍ୟବହାର କରିଥାନ୍ତି ଅଲଗା ଅଲଗା ପିଆଜକୁ ଅଲଗା ଜାଗାରେ ପେଷିବେ ତା'ପରେ ଜିରାକୁ ଅଲଗା ଜାଗାରେ ପେଷିବେ ଲଙ୍କା ଲଙ୍କା ଆଣିବେ ଗୁଟା ଲଙ୍କା ଆଣିବେ ଆଣିଲା ପରେ ଗୁଟା ଲଙ୍କାକୁ ଆଣିକି ଶିଳରେ ପିଷିଲେ ପିଷିଲା ପରେ ଯାଇକି ମସଲା ସବୁ ତା ଗୁଣ୍ଡ ହେଇଥାଏ ଆଉ ସେଇ ମସଲାକୁ ଖାଇବା ପାଇଁ ଭଲ ଲାଗେ ଗ୍ରାଇଣ୍ଡର ମସଲାଠୁ ତାହା ଅଧିକ ସ୍ୱାଦ ହୋଇଥାଏ ଏବଂ ତାହା ତରକାରୀରେ ପଡ଼ିଲେ ତରକାରୀକୁ ମଧ୍ୟ ସ୍ୱାଦ କରିଦେଇଥାଏ